ଆମେ ଯେତେବେଳେ ଘର ପାଖରେ କୁଆ ରାବିବାର ଦେଖୁ ଆମେ ଭାବୁଛେ ଘରକୁ ଅତିଥି ଆସିବେ ଦଶହରା ଦିନ ଟିହା ଦେଖିଲେ ଲୋକମାନେ ଭାବନ୍ତି ଯେ ଦିନ ସାରା ଆଜି ଶୁଭ ହେବ ଟିହା ଦେଖିଲା ମାତ୍ରେ ଲୋକମାନେ ଶୁଭ ହେବ ଭାବି ଯେ ଟିହା କହିଥାନ୍ତି ଘର ପାଖରେ ମୋଲା ଚଢ଼ି ରାବିଲେ ଲୋକମାନେ ଭାବନ୍ତି ଯେ ଘରର କେହି ଜଣେ ସଦସ୍ୟ ମୃତ୍ୟବୂରଣ କରିବ ଲୋକମାନେ ବିଶ୍ୱାସ କରନ୍ତି ଯେ ସେହି ମୋଲା ଜଢ଼େଇଟି ଘର ପାଖରେ ବସି କୁହେ ଯେ ଯିବୁ କିି ଥିବୁ ଏହି ଅନ୍ଧବିଶ୍ୱାସକୁ ଲୋକମାନେ ସତ ବୋଲି ମାନନ୍ତି ଘରର ଛାତ ଉପରେ କୁଆ ରାବିଲେ ଘରକୁ ଅତିଥି ଆସନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି ଏହି ଅନ୍ଧବିଶ୍ୱାସ ପରମ୍ପରାଟି ଆଗ କାଳରୁ ରହିଆସିଛି ଘରେ ପାରା ରଖିବା ଦ୍ୱାରା ସବୁଦିନ ଘରେ ଶୁଭ ହୁଏ ଏବଂ କୌଣସି ଅସୁବିଧା ହୁଏ ନାହିଁ ବୋଲି ଲୋକମାନେ ବିଶ୍ୱାସ କରନ୍ତି ସେଥିପାଇଁ ଲୋକମାନେ ଘରେ ଧଳାପାରା ଆଣି ରଖନ୍ତି ଏହି ଧଳାପାରା ରଖିବା ଦ୍ୱାରା ଘରେ ରହିଥିବା ସଦସ୍ୟମାନଙ୍କର କୌଣସି ଅସୁବିଧା ହୁଏ ନାହିଁ ସେମାନେ ସବୁବେଳେ ଖୁସିରେ ରହନ୍ତି ବୋଲି ଲୋକମାନେ ଏହି ଅନ୍ଧବିଶ୍ୱାସକୁ ଆଜି ପର୍ଯ୍ୟନ୍ତ ମାନି ଆସୁଛନ୍ତି କିନ୍ତୁ ଏହି ଅନ୍ଧବିଶ୍ୱାସ କେବଳ ମଣିଷ ମନରେ ଥିବା ଗୋଟେ ଭ୍ରମ ଯାହାକୁ ମଣିଷ ସତ ବୋଲି ଭାବବେ କିନ୍ତୁ ତାହା ସତ ନୁହେଁ ମୋଲା ଚଢ଼େଇ ରବିବା ଦ୍ୱାରା ଯେ ଜଣଙ୍କର ମୃତ୍ୟୁ ହେବ ତାହା ନୁହେଁ ଏହା କେବଳ ମଣିଷ ମନରେ ଥିବା ଭୟ ଓ ଭ୍ରମ ଛଡ଼ା ତାହା କିଛି ବି ନୁହେଁ ଯେକୌଣସି ଦିନ ଆମେ ଟିହା ଦେଖୁ ଆମେ ଭାବୁଛେ ଆଜି କିଛି ଗୋଟେ ଶୁଭ ହବ ଦିନଟି ଭଲରେ କଟିବ କିନ୍ତୁ ଏହି ଅନ୍ଧବିଶ୍ୱାସ ସତ୍ୟାସତ୍ୟ ନୁହେଁ ଯଦି ଆମେ ଦିନସାରା ଭଲରେ ଓ ଖୁସିରେ ଦିନଟି କାଟିବା ତା'ହେଲେ ଆମ ଦିନ ଭଲରେ କଟିଥାଏ କୌଣସି ଟିହାକୁ ଦେଖି ଆମେ ଭାବିିନେଉ ଯେ ଆଜି ଦିନଟି ଶୁଭ ହେବ ଦିନ ସାରା ନିଜର କର୍ମକୁ ନେଇ କର୍ମଫଳ ମିଳିଥାଏ ଉଚିତ୍ କର୍ମ କରିବା ଦ୍ୱାରା ଦିନଟି ଭଲରେ କଟିବ ଯଦି ଆମେ ଖରାପ କାମ କରିବା ତା'ହେଲେ ସେହି ଦିନଟି ନିଶ୍ଚୟ ଭଲରେ କଟିବ ନାହିଁ ଯଦି ଟିହାଟି ପୂର୍ବ କି ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଉଡ଼ୁଛି ଏବଂ ତାହାକୁ ଦେଖି ଲୋକମାନେ ଭାବୁଥାନ୍ତି କି ଆଜି ଦିନଟି ଶୁଭ ହବ କିନ୍ତୁ ଯଦି ଟିହାଟି ଉତ୍ତର କି ଦକ୍ଷିଣ ଆଡ଼କୁ ମୁହଁ କରି ଉଡ଼ୁଛି ତେବେ ଲୋକମାନେ ନିଜ ନିଜ ମନରେ ଭାବନ୍ତି କିି ଆଜି ଦିନଟି ଶୁଭ ନୁହେଁ ଓ ଶୁଭ ହେବ ଟିହା ଉଡ଼ିବା ଦ୍ୱାରା ଶୁଭ ଓ ଅଶୁଭ ଲୋକମାନେ ଜାଣିଥାନ୍ତି କିନ୍ତୁ ଏହି ଅନ୍ଧବିଶ୍ୱାସଟିର କୌଣସି ଯଥର୍ଥତା ନାହିଁ ନିଜ କର୍ମ ହିଁ ଦିନସାରା ନିଜକୁ ଖୁସିରେ ରଖିଥାଏ ଉଚିତ୍ କର୍ମ ପାଇଁ ଉଚିତ୍ ଫଳ ମିଳିଥାଏ କୌଣସି ଟିହାକୁ ଦେଖି ନିଜର ଶୁଭ ହୁଏ ବୋଲି ଲୋକମାନେ ଭାବନ୍ତି ଏବେ ବି ତାଙ୍କ ମନରେ ଏହି କଥାଟି ରହିଛି ଯେଉଁ କଥାକୁ ସେମାନେ ଏବେବି ବିଶ୍ୱାସ କରୁଛନ୍ତି ଅନ୍ଧବିଶ୍ୱାସକୁ ସେମାନେ ସତ ବୋଲି ଭାବି ନିଜ ଘରେ ଯଦି କୁଆ ରାବେ ତେବେ ସେମାନେ ଭାବନ୍ତି ଘରକୁ ଅତିଥି ଆସିବି ଦଶହରାରେ ସକାଳୁ ସକାଳୁ ଟିହା ଦେଖିଲେ ଲୋକମାନେ ତାକୁ ଦେଖିଲା ମାତ୍ରେ ଯେଟିହା କହିଥାନ୍ତି ଏବଂ ସେମାନେ ଭାବନ୍ତି ଆଜି ଦିନସାରା ଶୁଭ ହବ